ମୁଁ ଯେତେବେଳେ ବିଦ୍ୟାଳୟରେ ପଢ଼ୁଥିଲି ସେତେବେଳେ ଆମର ଶ୍ରେଣୀରେ ପଢ଼ାଇବା ସହିତ ଚିତ୍ର ମଧ୍ୟ ଶିଖାଯାଉଥିଲା ମୋତେ ଚିତ୍ର କରିବାକୁ ବହୁତ ଭଲ ମଧ୍ୟ ଲାଗୁଥିଲା ମୋର ଭଲ ଚିତ୍ର ହୁଏ ନାହିଁ କିନ୍ତୁ ମୋତେ ଭଲ ଲାଗେ ଚିତ୍ର କରିବାକୁ ପ୍ରଥମେ ମୋତେ ଗୋଟିଏ ଘରର ଚିତ୍ର ଶିଖାଗଲା ମୋତେ ତାପରେ କରିବାକୁ ମଧ୍ୟ କୁହା ଗଲା ମୁଁ ବହୁତ ଭଲ ଭାବରେ ଚିତ୍ରକୁ କରିଲି ପ୍ରତ୍ୟେକ ଶନିବାର ଦିନକୁ ଚିତ୍ର ଶିଖାଯାଏ ଓ ବିଭିନ୍ନ ପ୍ରକାର ଚିତ୍ରକଳା ଶିଖାଯାଏ ଯେପରିକି ଆମ୍ବ ଟମାଟୋ ସେଉ କଦଳୀ ଗୋଟିଏ ମାଆର ଚିତ୍ର ପାଇପ୍ର ଚିତ୍ର ଗାଈର ଚିତ୍ର ଏମିତି ଅନେକ ଚିତ୍ର ଶିଖାଯାଏ ହେଲେ ମୁଁ ଭଲ ଭାବରେ କରିପାରେ ନାହିଁ କିନ୍ତୁ ମୋତେ ବହୁତ ଭଲ ଲାଗେ ଆମକୁ ଚିତ୍ରକଳା ଶିଖାାଯାଉଥିବା ସାର୍ ମଧ୍ୟ ବହୁତ ଭଲ ଥିଲେ ଚିତ୍ର ହେଉଛି ଏକ ପ୍ରକାର କଳା ଏହା ଭଗବାନ ମନୁଷ୍ୟକୁ ପ୍ରଦାନ କରିଥାନ୍ତି ଯେପରିକି ଗୀତ ନୃତ୍ୟ ଗୋଟିଏ ଗୋଟିଏ କଳା ସେପରି ଚିତ୍ର ମଧ୍ୟ ଗୋଟିଏ ପ୍ରକାର କଳା ଅଟେ